ନୟାଗଡ଼ ଜିଲ୍ଲା ଏକ ପାହାଡ଼ି ଅଞ୍ଚଳ ଅଟେ ଏଠାରେ ପ୍ରାୟ ସମୟରେ ଜଳର ଅସୁବିଧା ରହୁଛି ଏଠାରେ ଯଦି କୌଣସି ବ୍ୟକ୍ତି ନଳ କୂପ ଖୋଳିବାକୁ ଚାହୁଁଛି ତ ସେଥିପାଇଁ ଅଧିକ ଟଙ୍କାର ଜରୁରୀ ହେଉଛି ସେଥିପାଇଁ କୌଣସି ବ୍ୟକ୍ତି ସମ୍ବଳ ନଥିବାରୁ ନିଜ ନିଜେ ନଳକୂପ ଖୋଳି ପାରୁନାହାନ୍ତି ଯଦି କୌଣସି ଜାଗାରେ ପାଣି ବାହାରୁଛି ତ ସେଥିପାଇଁ ତିନି ଚାରି କିଲୋମିଟର ଚାଲି ଚାଲି ଯିବାକୁ ପଡ଼ୁଛି ଏବଂ ଏଥିପାଇଁ ଯଦି ସରକାର ଗାଁ ଗାଁ ରେ ନଳକୂପ କିମ୍ବା କୂପ ଖୋଳନ୍ତେ ଏବଂ ସପ୍ଲାୟ ପାଣିର ସୁବିଧା କରିଦିଅନ୍ତେ ତାହେଲେ ଭଲ ହୁଅନ୍ତା ଏବଂ ଜଙ୍ଗଲୀ ଏରିଆ ହୋଇଥିବାରୁ ଏଠାରେ ରାସ୍ତା ଘାଟରେ ଲାଇଟ ର ସୁବିଧା ନ ଥିବାରୁ ଲୋକମାନେ ରାତ୍ରିରେ ଯିବା ଆସିବା କରିପାରୁନାହାନ୍ତି ଯଦି କୌଣସି ବ୍ୟକ୍ତି ରାତ୍ରିରେ ଘରୁ ବାହାରୁଚି ତ ତାକୁ ବନ୍ୟ ଜୀବଜନ୍ତୁ ମାନେ ମାରିଦେଉଛନ୍ତି ତ ସେଥିପାଇଁ ସରକାର ଯଦି ରାସ୍ତା ଘାଟରେ ଲାଇଟ୍ ଏବଂ ଗାଁ ଗାଁ କୁ ପାଣିର ସୁବିଧା କରିଦିଅନ୍ତେ ଆମେ ନୟାଗଡ଼ ବାସୀ ଚିରଉପକୃତ ହୁଅନ୍ତୁ